ଆମେ ଓଡ଼ିଶାରେ ରହୁଁ ଏବଂ ଆମେ ଜାଣିଛେ ଯେ ସମସ୍ତେ ଆମ ଭାଷା ହେଉଛି ଓଡ଼ିଆ ତ ସେ ସମସ୍ତଙ୍କ ଭାଷା ଗୋଟିଏ ହେଲେ ମଧ୍ୟ ଭାଷା କ୍ଷେତ୍ରରେ ଦେଖିବାକୁ ଗଲେ ଅନେକ ଗୁଡ଼ିଏ ସମସ୍ୟା ଦେଖିବାକୁ ମିଳେ କାରଣ ଓଡ଼ିଶାରେ ତିରିଶଟି ଜିଲ୍ଲା ଅଛି ଏବଂ ସେ ତିରିଶଟି ଜିଲ୍ଲା ମଧ୍ୟରେ ସମସ୍ତେ ସମାନ ଭାଷା କୁହନ୍ତି ନାହିଁ କିଏ କୁହେ ତ ସମ୍ବଲପୁରୀ କିଏ କୁହେ କଟକୀ କିଏ କୁହେ କୋରାପୁଟି ସମସ୍ତ ଭାଷା ଅଲଗା ଅଲଗା ହୋଇଥାଏ ତ ଏହି କ୍ଷେତ୍ରରେ ସମାନତା ଆଣିବା ପାଇଁ ହେଲେ ସରକାର ଗୋଟିଏ ଭାଷା ଓଡ଼ିଶାରେ ତାମାନେେ ପ୍ରଚଳନ କରିଛନ୍ତି ଯେଉଁଟାକି ଓଡ଼ିଆ ଭାଷା କିନ୍ତୁ ସମସ୍ତଙ୍କ ପକ୍ଷରେ ସେଇ ଓଡ଼ିଆ ଭାଷାକୁ ବୁଝିବା ପାଇଁ ତାହା ସୁବିଧା ହୋଇନଥାଏ କିମ୍ବା ଅନ୍ୟ ଜଣଙ୍କର ଭାଷାକୁ ବୁଝିବା ପାଇଁ ଅନ୍ୟ ଜଣଙ୍କର ସମର୍ଥ ନଥାଏ ତେଣୁକରି ଆମ ଓଡ଼ିଆ ଭାଷା ପ୍ରତି ଯେଉଁ ଆହ୍ୱାନ ଗୁଡ଼ାକ ଅଛି ତାହା ବଳବର୍ତ୍ତ ରହିଥାଏ ତ ଅନେକ ଗୁଡ଼ିଏ ସମସ୍ୟା ମଧ୍ୟରେ ଯଦି ଦେଖିବାକୁ ଗଲେ ଆମେ ତାହାକୁ ଏଡ଼େଇ ଦେଇ ସମସ୍ତେ ଓଡ଼ିଆ ଭାଷା କହିବା ଆବଶ୍ୟକ ଅଟେ ତ ସେ ଭାଷାକୁ ନେଇ ମଧ୍ୟ ବିଭିନ୍ନ ପ୍ରକାର ଆମେ ଆନ୍ଦୋଳନ ମାନେ କରୁଛୁ ଯେଉଁଟାକି ସେପାରେଟ୍ ଷ୍ଟେଟ୍ ହେବା ପାଇଁ ଗୋଟେ ଆନ୍ଦୋଳନ ଚାଲିଛି ବର୍ତ୍ତମାନର ବିଷୟ ଅଟେ ଯେଉଁଟାକି କୋଶଳୀ ଏବଂ ଓଡ଼ି ଓଡ଼ି ଓଡ଼ିଶା ଷ୍ଟେଟ୍ ଏଇ ଦୁଇଟା ଷ୍ଟେଟ୍ ମଧ୍ୟରେ ତୁମେ ଲାଙ୍ଗୁଏଜକୁ ନେଇକରି ଗୋଟେ ସେପାରେଟ୍ ଷ୍ଟେଟ୍ ର ମାନେ ଦାବି କରାଯାଉଛି ପୂର୍ବ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶା ଦୁଇ ଭାଗ ହେବ ବୋଲି ସେମାନେ କହୁଛନ୍ତି ତ ଏମିତି ଭାବରେ ଅନେକ ଗୁଡ଼ିଏ ଭାଷାକୁ ନେଇ ସମସ୍ୟା ଆମ ରାଜ୍ୟରେ ଦେଖ ଦେଖିବାକୁ ମିଳୁଛି ତ ତାହା କେମିତି ସମାଧାନ କରାଯାଇପାରିବ ତାହା ସରକାର ଉଚିତ ପଦକ୍ଷେପ ନେବା ଆବଶ୍ୟକ ଆବଶ୍ୟକ ଅଟେ ତେଣୁକରି ଯଦି ଏପରି ଭାଷାକୁ ନେଇକରି ଯଦି କୌଣସି ସମସ୍ୟା ଦେଖାଯାଏ ତାହେଲେ ଭବିଷ୍ୟତରେ ଓଡ଼ିଶା ଫାଳ ଫାଳ ହୋଇଯିବ ଏବଂ ଗୋଟିଏ ହିଁ ତାହା ରହିବନି ଓଡ଼ିଶାରେ ଅନେକ ଭାଷାର ଲୋକ ରୁହନ୍ତି ଏବଂ ସେ ଯଦି ଭାଷାକୁ ନେଇକରି ଏମିତି ଆନ୍ଦୋଳନ ଚାଳିବ ତାହେଲେ ଭବିଷ୍ୟତରେ ତାହା ଖଣ୍ଡ ଖଣ୍ଡ ହୋଇ ବିଭକ୍ତ ହେଇଯିବ ଏବଂ ଶେଷରେ ତିରିଶଟା ଜିଲ୍ଲାକୁ ତିରିଶଟା ରାଜ୍ୟ ସୃଷ୍ଟି ହେଇଯିବ ତେଣୁକରି ଭାଷା ସମସ୍ୟାର ସମସ୍ୟାକୁ ସମାଧାନ କରିବାକୁ ହେଲେ ସରକାରଙ୍କୁ କଡ଼ା ପଦକ୍ଷେପ ନେବାକୁ ପଡ଼ିବ ଏବଂ ସବୁ ସମସ୍ତ କ୍ଷେତ୍ରରେ ବା ସମସ୍ତ ଜିଲ୍ଲାକୁ ସମାନ ସୁବିଧା ସୁଯୋଗ ଦେବାକୁ ମଧ୍ୟ ପଡ଼ିବ ଏବଂ ଭାଷା ଆନ୍ଦୋଳନର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଯେ ଭାଷାକୁ ତ ନେଇକି ଆନ୍ଦୋଳନ କରାଯାଏ କିନ୍ତୁ ତା' ସୁବିଧା ସୁଯୋଗ ନ ପାଇବା ହେତୁ ମଧ୍ୟ ଅନେକ ଆନ୍ଦୋଳନ ଦେଖାାଯାଇଥାଏ ତେଣୁକରି ସରକାର ସମସ୍ତଙ୍କୁ ନିଜ ସନ୍ତାନ ପରି ଦେଖିବା ଉଚିତ ଯାହାଫଳରେ ଭବିଷ୍ୟରେ କିଛି ଆଉ ଆନ୍ଦୋଳନ ହେବାର ସମ୍ଭାବନା ନଥାଏ